ମୁଁ ସସ୍ମିତା ରାଉତ ମୁଁ ସାତ ଦିନ ତଳେ ଗୋଟିଏ ଡ୍ରେସ୍ ଅର୍ଡ଼ର୍ କରିଥିଲି ଯାହାର ମୂଲ୍ୟ ସାତଶହ ଟଙ୍କା ଆଜି ତାର ଡେଲିଭରି ହେବାର ଅଛି କିନ୍ତୁ ମୁଁ ବର୍ତ୍ତମାନ ଘରେ ନାହିଁ ମୋର ପରୀକ୍ଷା ଥିବାରୁ ମୁଁ କଲେଜ୍ ଆସିଛି ଆମ ଘରେ ବି କେହି ନାହାନ୍ତି ସମସ୍ତେ ବାହାରକୁ ଭୋଜି ଖାଇବାକୁ ଯାଇଛନ୍ତି ଆମ ସାହି ପଡ଼ିଶାରେ ମଧ୍ୟ କେହି ନାହାନ୍ତି ଯିଏ ବି ଯିଏକି ମୋର ପାର୍ସଲ୍କୁ ରଖିଦେବ ଆପଣ ଦୟାକରି ମୋର ଅର୍ଡ଼ର୍ଟିକୁ କ୍ୟାାନସଲ୍ କରିଦିଅନ୍ତୁ ଏବଂ ମୋର ଆକାଉଣ୍ଟ ନମ୍ବରରେ ଟଙ୍କା ଫେରସ୍ତ କରିଦିଅନ୍ତୁ